ହଁ ମୁଁ ଧରିଥିବା କିଛି ମାଛ ଗୁଡ଼ିକର ନାଁ ମୁଁ ଆପଣମାନଙ୍କୁ କହୁଛି ରୋହି ଭାକୁର ଚାନ୍ଦୀ ଚିଙ୍ଗୁଡ଼ି ଚୂନା ମାଛ ଏଇସବୁ ମାଛମାନେ ଓଡ଼ିଆରେ ଆମର ବହୁତ ପ୍ରକାରର ପ୍ରଚଳିତ ବା ପ୍ରସିଦ୍ଧ ଏଇସବୁ ମାଛ ଏଇସବୁ ମାଛ ଗୁଡ଼ିକୁ ଲୋକମାନେ ମଧ୍ୟ ଖାଇବାକୁ ଭଲ ପାଆନ୍ତି ଯଦି ମୁଁ ଚାହିଦାର କଥା କହିବି ଯେଉଁ ଲୋକମାନଙ୍କୁ ଟିକେ ପାଟିର ସ୍ୱାଦ ଦରକାର ସେମାନେ ପ୍ରାୟତଃ ଚିଙ୍ଗୁଡ଼ି ଖାଇଥାନ୍ତି କଙ୍କଡ଼ା ବି ଲୋକମାନେ ଖାଇଥାନ୍ତି ତା'ପରେ ରୋହି ମାଛ ଆକାରରେ ରୋହି ଖାଇଥାନ୍ତି ଏଇ ଖାଇଥାନ୍ତି ତା'ପରେ ଯେଉଁମାନଙ୍କର ଟିକେ ଦେହ ବା ଆଖିର ଟିକେ ଅସୁବିଧା ବା ଭିଟାମିନ୍ ଟିକେ କମ୍ ସେମାନେ ପ୍ରାୟତଃ ଚୂନା ମାଛ ଖାଇଥାନ୍ତି ଚୂନା ମାଛ ଦେହ ପାଇଁ ଭଲ ଏବଂ ଏହାର ଚାହିଦା ମଧ୍ୟ ବହୁତ ଏହା ଖାଇବା ଦ୍ୱାରା ଭିଟାମିନ୍ ମଧ୍ୟ ମିଳିଥାଏ ଆଉ ଯଦି ଧରିବା କଥା କୁହାଇବି ତା'ହେଲେ ଚୂନା ମାଛ ଲୋକମାନେ ବେଶୀ ଧରନ୍ତି ଚିଙ୍ଗୁଡ଼ି କୁ ବି ବେଶୀ ଧରନ୍ତି ତା'ପରେ ଗୋଟେ ମାଗୁର ମାଛ ଅଛନ୍ତି ତାକୁ ବି ଲୋକୋମାନେ ବେଶୀ ଧରନ୍ତି ମାଛର ଦାମ ହିସାବରେ ରୋହି ମାଛଟି ଅଧିକ ଟଙ୍କା କଙ୍କଡ଼ା ଅଧିକ ଟଙ୍କା ଚୂନା ମାଛ ବି ଅଧିକ ଟଙ୍କା ମାଛ ତ ସବୁ ଅଧିକ ଟଙ୍କା ଯେଉଁ ସାଧାରଣ ମାଛ ଅଛି ସେଇରା କମ କିନ୍ତୁ ଏସବୁ ମାଛ ଗୁଡ଼ିକ ଅଧିକ ଦାମ ଅଧିକ ଟଙ୍କା ଏଥିରେ ଭିଟାମିନ୍ ବି ବହୁତ ପରିମାଣରେ ରହିଅଛି